ନୟାଗଡ଼ ଜିଲ୍ଲାରେ ଆଜିର ଜଳବାୟୁ ଆଦ୍ର ଅଛି ଓ ପାଗ ମେଘୁଆ ଅଛି କିନ୍ତୁ ନୟାଗଡ଼ ଜିଲ୍ଲାରେ ଏବେ ଗ୍ରୀଷ୍ମଋତୁ ଚାଲିଅଛି ଗ୍ରୀଷ୍ମଦିନେ ତାପମାତ୍ରା ଚାଳିଶ ପାଖାପାଖି ଚାଳିଶ ଡିଗ୍ରୀ ସେଲସିୟସ ରହିଥାଏ ଓ ଏଇ ଏଇ ଗ୍ରୀଷ୍ମଋତୁରେ ଅଧିକ ଖରା ଅନୁଭୂତ ହୋଇଥାଏ ସେ ଖରା ଅନୁଭୂତ ହୋଇଥାଏ ଓ ବର୍ଷା ଋତୁରେ ମଧ୍ୟମ ଧରଣର ବର୍ଷା ହୋଇଥାଏ ମଧ୍ୟମ ଧରଣର ବର୍ଷା ସହିତ ଅଧିକାଂଶ ସମୟ ପାଗ ମେଘୁଆ ମେଘୁଆ ରହିଥାଏ ଶୀତ ଋତୁରେ ସେମତି ଅଧିକ ପରିମାଣର ଶୀତ ଅନୁଭୂତ ହୋଇଥାଏ ଓ ଅଧିକାଂଶ ସମୟ ଶୀତୁଆ ବା ଥଣ୍ଡାପାଗ ରହିଥାଏ ଆଜିର ନୟାଗଡ଼ରେ ଆଜିର ତାପମାତ୍ରା ହେଉଛି ଅଣଚାଳିଶ ଡିଗ୍ରୀ ସେଲସିୟସ୍ ଓ ଆଦ୍ରତା ହେଉଛି ଚାଳିଶି ପର୍ସେନ୍ଟେଜ ଓ ପବନର ବେଗ ହେଉଛି ଅଠର କିମି ପ୍ରତି ଘଣ୍ଟା ଓ ବାୟୁର ଚାପ ପାଖାପାଖି ହଜାର ଅଛି